ଏନ୍ତା ଗୁଟେ ସମୟ ଥିଲା ଯେ ମୁଇଁ ବହୁତ୍ ବଡ଼୍ ଭୁଲ୍ଟେ କରିନେଇଚେ ଆଜି ମୁଇଁ ସେଇଟା ସୁଧ୍ରାଲେ ବି ସୁଧ୍ରି ନାଇପାର୍ବା ଯେ ମୁଇଁ ପାଠ୍ ନାଇ ପଢ଼ି କରି ଏତେ ବଡ଼୍ ଭୁଲ୍ କରିନେଲି ମତେ ବହୁତ୍ ପସ୍ତେଇ ଲାଗୁଚେ ବେଲେ ପାଠ୍ ପଢ଼ିକରି ଗାଁରୁ ଲୋକ୍ କୁ ଦେଖୁଚେ ଯେ ଯେତେ ପାଠ୍ ପଢ଼ିକରି ଯେତେ ଉନ୍ନତି କରୁଛନ୍ ହେଲେ ମୁଇଁ ପଢ଼ି ନାଇ ପାର୍ଲି ଯେ ଜଲ୍ଦି କଲା ଯେ ମୋର୍ ମା ଘରେ ମୋର୍ ମା ବାପା ମତେ ଜଲ୍ଦି ବିହା କରିନେଲେ ଆରୁ ବିହା କରିନେଲେ ମୋର୍ ପରିବାର୍ ହେଇଗଲେ ଆଉ ପରିବାର୍କେ ଦେଖିକରି ରହୁଛେଁ ଆଉ ପଢ଼ାକେ ଦେଖ୍ଲା ବୋଲେ ସେଇଟା ମୁଇଁ କିଛି ଗୋଟେ କରି ନାଇପାର୍ବା ପଢ଼ାର୍ ବିଷୟରେ ନାଇ ହେଇପାର୍ବାର୍ ବେଲେ ମୋତେ ସେ ପଢ଼ାର ଲାଗି ମୁଇଁ କେତେ ବି ଚେଷ୍ଟା କରୁଚେଁ ଯେ ଆଉ ହେଇ ନାଇପାର୍ବାର୍ ନେଇ ବି ହେଇପାରେ ହେତିର୍ଲାଗି ମୋତେ ବହୁତ୍ ସେଇଟା ଲାଗୁଚେ ଅର୍ ନେଇ ବି ହେଇ ପାରୁଚେ ପଢ଼ାନୁ ମତେ ବହୁତ୍ ସେଇଟା ଦୁଃଖ ଲାଗୁଚି